ହ୍ୟାଲୋ ହଁ ହଁ ଦେଖାଇବା କେଉଁ କେଉଁ ବ୍ରାଣ୍ଡ୍ର

ହଁ ଅଛି ବସ ବସ ମୁଁ ପିଲାକୁ କହି ଦେଉଛି ପିଲା ସେ ବ୍ରାଣ୍ଡ୍ର ସବୁ ଧରିକି ପଳେଇ ଆସୁଛି ଆରମ୍ସେ ଆପଣଙ୍କୁ ଦେଖେଇ ଦେବ ଆଉ କେତେ କେତେ ପେୟାର୍ ଖଣ୍ଡେ ନେବ

ଆଉ ସେଇ ଜଣେ କସ୍ଟମର୍ ଜଣେ ଅଛନ୍ତି ସେ ନେଇ ନେଇକି ଯାଆନ୍ତୁ ଭାରି ଆପଣ ତା'ପରେ ବସି ପଡ଼ନ୍ତୁ ଆପଣଙ୍କ ଶାଢ଼ୀଟା ଫାଙ୍କା ଅଛି ଆପଣଙ୍କ ଶାଢ଼ୀଟା ସେଠି ବଛା ବାଛି କରିଦିଆନ୍ତୁ ତା'ପରେ ଏକଡେ ସାର୍ଟ୍ ଫାର୍ଟ୍ ଫାଙ୍କା ହୋଇଥିବ ଆସିକି ବାଛି ଦେବେ ଆଉ ହଁ ରେଟ୍ ରେଟ୍ ଉପରେ କେବେ କହିବେନି ରେଟ୍ ଠିକ୍ ଆସିବ

ରେଟ୍ ରେଟ୍ ଉପରେ କେହି କହିବେନି ରେଟ୍ ପୁରା ଓ କେ ଅଛି ଆଉ ଡିସ୍କାଉଣ୍ଟ୍ ବି ଅଛି ଡିସ୍କାଉଣ୍ଟ୍ ଡିସ୍କାଉଣ୍ଟ୍ ବି ରହିଛି ଟେନ୍ ପର୍ସେଣ୍ଟ୍

ହଁ ଶାଢ଼ୀ ସେକଡ଼ ସାଇଡ଼୍କୁ ସେକଡ଼ ସାଇଡ଼୍କୁ ପିଲାଙ୍କୁ ଡାକି ଦେଉଛି ସେ ନେଇକି ଯିବେ ଆପଣଙ୍କୁ ଦେଖାଇଦେବେ ଆଉ କ'ଣ ହଁ ସେହି ଯାହା ଆପଣ ଯେଉଁ ଅନୁସାରେ ବାଛିବେ ସେହି ଅନୁସାରେ ନେବେ ଆଉ କ'ଣ ଆଉ ବସିଥାନ୍ତୁ ସେକଡ଼େ ଯେଉଁ ଏ ସି ରୁମ୍ରେ ବସିଥାନ୍ତୁ ସେକଡ଼େ ଯାଉଛନ୍ତି ପିଲା